ଆମେ ଗାଈ ଗୋରୁ ଛେଳି ମେଣ୍ଢା ବିଭିନ୍ନ ପ୍ରକାର ପଶୁ ପାଳନ କରିଛୁ ଆମର ଘର ପାଖରେ ବିଭିନ୍ନ ପ୍ରକାର ପଡ଼ିଆ ଅଛି ସେଇମାନଙ୍କରେ ଘାସ ଆମେ ଛାଇ ଗାଈ ଛେଳି ସେଇ ପଡ଼ିଆକୁ ଛାଡ଼ୁ ଓ ସେ ପଡ଼ିଆ ପାଖ ଆମର ନିକଟରେ ନଈ କେନାଲ୍ ଯାଇଛି କେନାଲ୍ରେ ବିଭିନ୍ନ ପ୍ରକାର ରବଟ୍ ଜିନିଷ ସବୁ ପ୍ଲାଷ୍ଟିକ୍ ଜିନିଷ ବଟଲ୍ ବଟଲ୍ ବଲ୍ ଫଲ୍ ବିଭିନ୍ନ ପ୍ରକାର ଜିନିଷ ସେ ନଈରେ ପଡ଼ିଥିବାରୁ ଆମର ଗାଈ ଛେଳି ସେଇ ଦୂଷିତ ପାଣି ଯାଇଁ ପିଇବାରୁ ତାଙ୍କୁ ଏଇ ପ୍ଲାଷ୍ଟିକ୍ ଜିନିଷ ପଡ଼ିଥିବାରୁ ତାଙ୍କର ବିଭିନ୍ନ ପ୍ରକାର ରୋଗ ବେମାରରେ ସେମାନଙ୍କ ପେଟ ଖରାପ ହୁଏ ସେମାନେ ରୋଗରେ ପୀଡ଼ିତ ହୁଅନ୍ତି ଆମର ଗାଈ ଛେଳି ଆମେ ଡାକ୍ତରଙ୍କୁ ଡାକି ସେମାନଙ୍କୁ ମେଡ଼ିସିନ୍ ଦେଲେ ବି ମେଡ଼ିସିନ୍ କିଛି କାମ କରେନା ଅଧିକ ସେ ଦୁର୍ଗନ୍ଧ ପାଣି ପ୍ଲାଷ୍ଟିକ୍ ଜିନିଷ ଖାଇବାରୁ ତାଙ୍କ ପେଟ ଫମ୍ପାଏ ସେମାନଙ୍କର ପତଳା ଝାଡ଼ା ହଅନ୍ତି ସେମାନେ ବିଭିନ୍ନ ପ୍ରକାର ରୋଗରେ ପଡ଼ନ୍ତି